ଆମ ଅଞ୍ଚଳରେ ବହୁତରୁ ମାନେ ପାଠ ପଢ଼ିକି ପିଲାମାନେ ବେକାର ହୋଇ ବୁଲୁଛନ୍ତି ଆଜିକାଲି ସେମାନଙ୍କ ପାଇଁ କୌଣସି ଚାକିରୀର ବ୍ୟବସ୍ଥା ମଧ୍ୟ ନାହିଁ ତେଣୁ ବ୍ୟବସାୟଟା କୁ ସେମାନେ ହାତକୁ ନେଲେ ଦୁଇ ପଇସା ଇନକମ୍ କରି ଲାଭବାନ ହୋଇପାରିବେ ଆମ ଅଞ୍ଚଳରେ ଆମ ଅଞ୍ଚଳଟି ଜଙ୍ଗଲରେ ଜଙ୍ଗଲ ଏରୀୟା ଆମ ଅଞ୍ଚଳରେ ଶାଳ ପତ୍ରର ଚାହିଦା ବହୁତ ବେଶୀ କିନ୍ତୁ ଆମ୍ବ ପାଖରେ ଶାଳପତ୍ର ଲୋକମାନଙ୍କ ପାଖରେ ଆଣିବା ପାଇଁ ତ ଅଛି କିନ୍ତୁ ବିକ୍ରୀ ବଟା ପାଇଁ ଉପଯୁକ୍ତ ମୂଲ୍ୟ କିମ୍ବା ଉପଯୁକ୍ତ ସମୟ ସେମାନେ ପାଇପାରୁନାହାଁନ୍ତି ତାଙ୍କ ପାଇଁ ଏମିତି ଗୋଟେ ବ୍ୟବସ୍ଥା ହବା ଦରକାର କି ସେମାନେ କେମିତି ଭଲ ଭାବରେ ବିକ୍ରୀ କରିପାରିବେ ଏବଂ ଦୁଇ ପଇସା ଅଧିକ ଲାଭବାନ ହୋଇପାରିବେ ଆମ ପାଖରେ ଅଛନ୍ତି ବିକ୍ରୀ କରିବାପାଇଁ ଲୋକ ଅଛନ୍ତି କିନ୍ତୁ ବହୁତ କମ୍ ଦରରେ ନେଇ ସେମାନେ ବାହାରେ ଅଧିକା ଦରରେ ବିକ୍ରୀ କରୁଛନ୍ତି ଯାହାଦ୍ଵାରା ଆମର ଲୋକମାନେ ଏଇଠି କ୍ଷତି କ୍ଷତିରେ ପଡ଼ୁଛନ୍ତି ତା ସହିତ ସେମାନଙ୍କ ପାଖରେ ଦନା ମେସିନ୍ ଟିଏ କିମ୍ବା ଯେଉଁଥିରେ କି ଥାଳି ଶାଳପତ୍ର ଥାଳି ଆଦି ଇତ୍ୟାଦି ତାଙ୍କ ପାଖରେ ଯଦି ଥାଆନ୍ତା ତାହେଲେ ସେମାନେ ଅଧିକରୁ ଅଧିକ ଲାଭବାନ ହୋଇପାରନ୍ତେ ଯେମିତି କି ଗୋଟେ ଇଲେକଟ୍ରିକାଲ୍ ମେସିନ୍ ଟେ ସେମାନଙ୍କ ପାଖରେ ଥିଲେ ସେମାନେ ସେଇ ପତ୍ରରୁ ମାନେ ଥାଳି କି ଦନା ତିଆରି କରିପାରି ସେମାନେ ଅଧିକ ବ୍ୟବସାୟ କରି ଅଧିକ ଲାଭବାନ ହୋଇପାରିଥାନ୍ତେ